ଆମ ଓଡ଼ିଶାର ନିକଟବର୍ତ୍ତୀ ସହର ହଉଛି ପୁରୀ ଜଗନ୍ନାଥ ମନ୍ଦିର ସେ ନଙ୍ଗଦରେ ଆମର ପୁରା ଫ୍ୟାମିଲି ପୁରା ପରିବାର ଯାଇଥିଲୁ ପରିବାର ଆମର ପରମ୍ପରୁ ଟ୍ରେନରେ ମାଧ୍ୟମରେ ପୁରୀ ଗଲୁ ପୁରୀରେ ସେଠି ରହିଲୁ ଜଗନ୍ନାଥ ମନ୍ଦିର ଦେଖିଲୁ ପୁରା ସେ ସହର ଦେଖି ବୁଲିଲୁୁ ସମୁଦ୍ର ସମୁଦ୍ର କୂଳେ ବୁଲିଲୁ ଜଗନ୍ନାଥ ମନ୍ଦିର ଚାରିପାଖ ବୁଲିଲୁ ତାପରେ ମାଉସୀ ମା ଦେଖିଲୁ ସେ ଜଗନ୍ନାଥ ମନ୍ଦିର ସ୍ୱର୍ଗଦ୍ୱାର ଦେଖିଲୁ ପୁରୀ କୋଣାର୍କରେ କୋଣାର୍କ ମନ୍ଦିର ଯାଇଥିଲୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିଲୁ ଚନ୍ଦ୍ରଭାଗା ପୁଣି ଦେଖିଲୁ କି ପୁରା ପୁରୀ ସହର ବୁଲାବୁଲି କଲୁ ପୁରା ଅଭଡ଼ା ଅଭଡ଼ା ଖାଇଲୁ ରଥଯାତ୍ରା ଦେଖିଲୁ ରଥଯାତ୍ରା ଦେଖି ପୁରା ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଆମେ ସେଠି ରହିଲୁ ସାତ ଦିନ ପ୍ରାୟ ସାତଦିନ ରହିଲୁ ତାପରେ ସମୁଦ୍ର କୋଳରୁ ଆମେ ଲହଡ଼ି ଗାହାରିଲଲୁ ପୁରା ବଡ଼ ଦାଣ୍ଡରେ ରଥ ଟାଣି ଟାଣି ଆସିଥିଲୁ ରଥ ଟାଣି ଟାଣି ପୁଣି ଜଗନ୍ନାଥ ମନ୍ଦିର ନିକଟକୁ ଆଣିଥିଲୁ ଜଗନ୍ନାଥ ମନ୍ଦିର ପରେ ଅଭଡ଼ା ଖାଇ ଅଭଡ଼ା ଖାଇ ସମୁଦ୍ର କୂଳ ଯାଇଥିଲୁ ସମୁଦ୍ର କୂଳେ ବୁଲିକି ଆସି ସ୍ୱର୍ଗ ଦ୍ୱାର ଦେଖିଲୁ ସ୍ୱର୍ଗଦ୍ୱରୁ ସମୁଦ୍ରକୂଳେ ଆପଣ ଆମେ ଆମ ଗାଁକୁ ଆସି ଚାଲି ଆସିଥିଲୁ